ମୁଁ ଆଠଦିନ ହେଲା ଭଲ ଦେଖିକି ଘଣ୍ଟାଟା ଆଣିଲି ଜମା ଭଲ ପଡ଼ିଲା ନାଇଁ ଅଜନ୍ତା କମ୍ପାନୀଟା ଭଲ ପଡ଼େ ଏବେ କେମିତି ଭଲ ପଡ଼ୁନି କେଜାଣି ତାର ରଙ୍ଗଗୁଡ଼ା ଯେଉଁ ହଳଦିଆ କଲରର ରଙ୍ଗ ଥିଲା ସେ ରଙ୍ଗଗୁଡ଼ା ସବୁ ଛାଡ଼ିଗଲାଣି ଛାଡ଼ିକି ଷ୍ଟିଲ୍ ଟାଇପ୍ର ହେଇଯାଇଛି ଜମା ଭଲ ପଡ଼ୁନି ଆଉ ଘଣ୍ଟାଟା ପାଞ୍ଚଦିନ ଲଗେଇଛି ପାଞ୍ଚଦିନକେ ବନ୍ଦ କେମିତି ହେଇଗଲାଣି ଆଉ ଜମା ସେଇଟା ଚାଲୁନି ବେକାର ମୁଁ ଯେତିକି ଟଙ୍କା ଦେଇଥିଲି ମୋର ବେକାରିଆ ଗଲା